ରତନ୍ ଟାଟା ଏବଂ ଆମର୍ ଯେନ୍ ରତନ୍ ଟାଟା ଇହାଦେ ଅଛନ୍ ସେ କିଛି ଯେନ୍ ପ୍ରକାରେ ଆମର୍ ଭାରତ୍କେ ଭଲ୍ ହିସାବେ ଦେଖୁଛନ୍ ଯେନ୍ଟାକି ଆମର୍ ମୁକେଶ୍ ଅମ୍ବାନୀ ହେଲେ ରତନ୍ ଟାଟା ହେଲେ ରତନ୍ ଟାଟା ଯେନ୍ତା ଶିଳ୍ପ ପ୍ରତି ସେମାନଙ୍କର ବେଶୀ ଆଗ୍ରହ ସେ କଞ୍ଚା ଜିନିଷଗୁଡ଼ାକ ସବୁ ମଗେଇକିରି ବହୁତ୍ ଲୋକ୍ମାନ୍କୁ ଉପକୃତ କରୁଚନ୍ ହଜାର୍ ହଜାର୍ ଲୋକ୍କେ ନିଯୁକ୍ତି ଦଉଚନ୍ ଯଦ୍ୱାରାକିି ତାଙ୍କର୍ ଛୁଆ ପିଲାମାନେ ବି ଶିକ୍ଷା ଶିକ୍ଷା ପାଉଚନ୍ ଆଉ ଭଲ କରି ଚଲି ପାରୁଚନ୍ ଆଉ ଆମର୍ ଧର ମୁକେଶ୍ ଅମ୍ବାନି ହେଲା ଦେଖ ଆମର୍ ସୁବିଧା ମୋବାଇଲ୍ର କଲେ ତାପରେ ନେଟ୍ ସୁବିଧା କଲେ ବହୁତ୍ କିଛି ଯେନ୍ଟାକି ଆମର୍ ଆଗରୁ ଯେନ୍ ଜିନିଷ୍ଟା ନେଇଥାଇ ଇହାଦେ ଆମେ ସବୁ ସୁବିଧାରେ ପଉଚୁଁ ଆମେ ଥାଇକରି ବି ଆମେ ଆଜି ଯଦି ଆମେ ବମ୍ବେର୍ କଥା ଯଦି ଆମେ ଇହାଦେ ଆମେ ବର୍ତ୍ତମାନ୍ ଯଦି ଜାନ୍ବାର୍କେ ଚାହେମା ବେଲେ ବର୍ତ୍ତମାନ୍ ଜନୁଛୁ ଦିଲ୍ଲର୍ କଥା ଜାନୁଛୁଁ ଯେନ୍ଟାକି ତାଙ୍କର୍ ପ୍ରୟାସ୍ରେ ଯେନ୍ ଜିନିଷ୍ଟାକି ଗୁଡ଼ାକ ଭଲ୍ ହେଇଛେ ଆଉ ସେମାନଙ୍କର୍ ଲାଗି ତାର୍ମାନେ ସବୁକିଛି ଆମେ ନେଟ୍ ମାଧ୍ୟମ୍ରେ ଜାଣିପାରୁଛୁ ଆଉ ଆମର୍ ଯେନ୍ଟାକି ଆମର୍ ଇହାଦେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଛନ୍ ସେ ବି ଆମର୍ ଭାରତ୍କେ ବହୁତ୍ କିଛି ଇଏ କରିଚନ୍ ଗରିବ୍ମାନ୍କୁ ପ୍ରତ୍ୟେକ୍ ମାସେ ଦି ଦିହଜାର୍ ଟଙ୍କା ବି ଦଉଚନ୍ ଯେନ୍ଟକି ଚାର୍ ମାସେ ଥରେ ଆଉ ପ୍ରତ୍ୟେକ୍ ଜିନିଷ୍ ଦେଖ ପ୍ରଧାନମନ୍ତ୍ରୀ ଆବାସ୍ ହେଲା କିମ୍ବା ଚାଷୀଲାଗି ହଉ ଗରିବ୍ର ଲାଗି ହଉ ସମସ୍ତଙ୍କର୍ଲାଗି ସେ ବହୁତ୍ କିଛି କରିଚନ୍ ଯେନ୍ଟାକି ଆଜି ଦୁଇ ନମ୍ବର୍ରେ ଦୁଇ ନମ୍ବର୍ରୁ ଏକ ନମ୍ବର୍କେ ଭାରତ୍ ଯିବା ଯାଉଛେ ଆଉ ଇ ୱାର୍ଲଡ଼୍ର ଏକ୍ ନମ୍ବର୍ ଦିନେ ହେବା ଯଦି ଏନ୍ତା ମୋଦୀ ଭଲିଆ ଲୋକ୍ଟେ ଯଦି ଆମେ ଆଗାମୀ ଦିନ୍ରେ ଯଦି ଫେର୍ ଯଦି ପାଏମା ବୋଲେ ଆମର୍ ଭାରତ୍ ଇ ୱାର୍ଲଡ୍ ବି ବହୁତ୍ ଆଗ୍କେ ଯିବା ଯେନ୍ଟାକି ଆଗର୍ ଯେନ୍ ସର୍କାର୍ମାନେ ଥିଲେ ଯେନ୍ଟାକି ପଚାଶ୍ ବର୍ଷ ପରେ ପଚାଶ୍ ବର୍ଷ ଭିତ୍ରେ ଯେନ୍ମାନେ ଥିଲେ ଯେନ୍ତା ଆମର୍ ଯେନ୍ତାକି ଦେଖୁନ୍ ଆମର୍ ସୀମାରେ ଯେନ୍ ଜବାନମାନଏ ରହୁଚନ୍ ତାଙ୍କର୍ ତାକୁ ଏତେ ସଫିସିଏଣ୍ଟ୍ ମାନେ ଅସ୍ତ୍ର ଶସ୍ତ୍ର ନେଇଥାଇ ସେତ୍କି ଜିନିଷ୍ ଯୋଗାନି ହଉଥାଇ ଇହାଦେ ତାକର୍ ପାଖେ ସବୁ ରହେଲା ଆର୍ ଆର୍ ବି ଅଛେ ତାପରେ ସେମାନେ ସେନୁ ଜାଣିପାରୁଚନ୍ ଶତ୍ରୁ ଆସୁଚନ୍ କି ନି ଆସ୍ବାର୍ ବହୁତ୍ କିଛି ଆମର୍ ସର୍କାର୍ ସୁବିଧା କରିଛନ୍ ଯେନ୍ଟାକି ଆମର ନରେନ୍ଦ୍ର ମୋଦୀ ଏକା କରିପାରିଚନ୍ ଆର୍ ଅନ୍ୟ ସର୍କାର୍ ଯଦି ଆସ୍ବେ କାଲ୍କେ ସେଟା କାଣା ହେବା କାଣା ତ ହେଟା ଅଲ୍ଗା କଥା ଏ କିନ୍ତୁ ଆର୍ଥରେ କେନ୍ତାକିରି ସେ ନେତାକେ ଫେର୍ ଆନ୍ମା ସେଥିର୍ଲାଗି ଆମେ ପ୍ରାଣପଣ ଚେଷ୍ଟା କର୍ମା ଯେନ୍ତାକି ଭାରତ୍ ଆଗାମୀ ଦିିନ୍ରେ ମାନେ ଶିକ୍ଷା ଯେନ୍ଟା ଆଗ ଦେଖୁନ୍ ଆଗ୍ରୁ ଶିକ୍ଷା କେନ୍ତା ଥିଲା ଆଗ୍ରୁ କିଛି ପିଲା ସ୍କୁଲ୍କେ ପଢ଼ିି ନି ଯାଉ ଥାଇ ଆଉ ଘର୍କେ କ୍ଷେତ୍କେ ଯୋଉଥିଲେ କ୍ଷେତୁ ଘର୍କେ ଯଉଥିଲେ ଗାଏ ଚରଉଥିଲେ ଦାମୁର୍ ଚୋରଉଥିଲେ ଅନେକ୍ କଥା ହଉଥିଲା ଛେଲ୍ ମେଡ଼ି ଚରଉଥିଲେ ଇହାଦେ ଯେନ୍ଟାକି ମଧ୍ୟାହ୍ନ ଭୋଜନ ଗୁଟେ ହେଲା ପ୍ରତ୍ୟେକ୍ ଛୁଆ ଅଣ୍ଡା ଦିଆ ହଉଚେ ପ୍ରତ୍ୟେକ୍ ଛୁଆ ଲାଗି ଡ୍ରେସ୍ ଦିଆ ହଉଚେ ଛତା ଦିଆ ହଉଚେ ସବୁ କିଛି ସୁବିଧା କଲେ ଯେନ୍ଟାକି ଗୁଟେ ଛୁଆ ମାନେ ଘର୍ ଭିତ୍ରେ ରହେମି ବଲି ସେ କହିନି ପାରେ ବାଧ୍ୟ କରି ସ୍କୁଲ୍କେ ଆଏବା ସେ ଯାହା ହଉ ସେ ଯଦି ପାଞ୍ଚ୍ଟା ଅକ୍ଷର୍ ଜାନ୍ବାର୍ କଥା ଦୁଇଟା ତ ହେଲେ ଜାନ୍ବା ଯେନ୍ତାକି ଇହାଦେ ଶିକ୍ଷାର୍ ବିକାଶ୍ ବି ଚାଲିଚେ ଆଉ ସ୍କୁଲ୍ କୋଠରୀମାନେ ବି ତାଙ୍କର୍ ଅଲ୍ଗା ପ୍ରକାର୍ ହେଲା ଛୁଆ ବି ସ୍କୁଲ୍କେ ଆଏବାର୍ ଲାଗି ବହୁତ୍ ଆଗ୍ରହ ଅଛନ୍ ଆଉ ଏନ୍ତା କିଛି ବହୁତ୍ କିଛି କରିଛନ୍